ଆମ ଗ୍ରାମୀଣ ସମୁଦାୟରେ ଓଡ଼ିଶୀ ନୃତ୍ୟଟି ଲୋକପ୍ରିୟ ଏବଂ ତା' ସମ୍ବଲପୁରୀ ନୃତ୍ୟ ବି ଆମ ଓଡ଼ିଶାରେ ଆମ ଓଡ଼ିଶାାର ଆମ ଅଞ୍ଚଳରେ ବି ଲୋକପ୍ରିୟ ସମ୍ବଲପୁରୀ ଏବଂ ଓଡ଼ିଶୀ ଲୋକମାନେ ବହୁତ ଭଲ ପାଆନ୍ତି ଏ ନୃତ୍ୟକୁ ବହୁତ ବି ଶିକ୍ଷା ପାଇଁ ବହୁତ ବି ଏକାଡ଼େମୀ ଅଛି ଏବଂ ଏମିତି ନୃତ୍ୟ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହେ ଏବଂ ଆମେ ଆମ ଓଡ଼ିଶାର ଯେଉଁଟାକି ଓଡ଼ିଶୀ ଏବଂ ସମ୍ବଲପୁରୀ ମେନ୍ ନୃତ୍ୟ ଆମେ ତାକୁ ବିଭିନ୍ନ ଅଞ୍ଚଳରେ ଲୋକାର୍ପଣ କରିଥାଉ ବିଭିନ୍ନ ଏରିଆରେ ବି ମଧ୍ୟ ଯାଇକି ନୃତ୍ୟ କରିଥାଉ ଯେଉଁଟାକି ଆମ ଓଡ଼ିଶାର ସଂସ୍କୃତିକୁ ଦେଖାଏ ଆଉ ଓଡ଼ିଶାର କଳା ସଂସ୍କୃତି କେମିତି ଆଗକୁ ଯିବ ସେଇ ବିଷୟରେ ବି ଆମେ ଭାବି କରି ସେଇଟାକୁ ଆମେ ବାହାର ରାଜ୍ୟରେ ବି ମଧ୍ୟ ଦେଖିଥାଉ ଯାହାଦ୍ୱାରା ଓଡ଼ିଶାର କଳା ସଂସ୍କୃତି ମଧ୍ୟ ଆଗକୁ ଯାଏ ସେଥିପାଇଁ ଆମକୁ ଆମେ ନୃତ୍ୟ କରିଥାଉ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ ସବୁଦିନ ନୃତ୍ୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରୁହେ ସ୍ୱାସ୍ଥ୍ୟ ଅବସ୍ଥା ଫ୍ରୀ ଲାଗେ ଆଉ ମାନସିକ ବି ମେଣ୍ଟାଲିଟି ବି ଆମର ଭଲ ରୁହେ କାରଣ ଗୋଟେ ଗୋଟେ ଲୋକ ଥାନ୍ତି ଯାହାକୁ ନୃତ୍ୟ କରିବା ପାଇଁ ଭଲ ଲାଗେ ଏବଂ ସେମାନେ ଯେଉଁ ଦିନ ନୃତ୍ୟ କରିନଥାନ୍ତି ତାଙ୍କୁ ଭଲ ଲାଗେ ନା ତ ଆମକୁ ମେଣ୍ଟାଲ୍ ଜଣେ ଜଣେ ଲୋକଙ୍କୁ ବି ମେଣ୍ଟାଲ୍ ପିସ୍ ମିଳିଥାଏ ନୃତ୍ୟ କରିବା ଦ୍ୱାରା ସେମାନେ ନୃତ୍ୟ କରିବା ଦ୍ୱାରା ସେମାନ ମେଣ୍ଟାଲ୍ ପିସ୍ ମିଳିଥାଏ ତ ସେଇ ହିସାବରେ ଲୋକମାନେ ବହୁତ ଉପକୃତ ହୁଅନ୍ତି ସ୍ୱାସ୍ଥ୍ୟ ଭଲ ରୁହେ ଆମ ଆମ ଓଡ଼ିଶାର କଳା ସଂସ୍କୃତି ଆଗକୁ ଯାଏ ଆମ ସମ୍ବଲପୁରୀର କଳା ସଂସ୍କୃତି ଆମ ଓଡ଼ିଶାର କଳା ସଂସ୍କୃତି ଆମ ଓଡ଼ିଶା ନୃତ୍ୟ ଆଜିକାଲି ତ ଓଡ଼ିଶୀ ସମ୍ବଲପୁରୀ ଦେଶ ବିଦେଶରେ ମଧ୍ୟ ବହୁତ ଆଗକୁ ଗଲାଣି ଆମର ଏଠିକାର ନୃତ୍ୟଶିଳ୍ପୀ ମାନେ ବି ତାକୁ ନେଇ ବାହାରେ ବି ପ୍ରତିଯୋଗିତା କରୁଛନ୍ତି ବାହାରେ ବାହାର ଦେଶରେ ମଧ୍ୟ ସେମାନେ ଦେଖାଉଛନ୍ତି ଆମର କଳା ସଂସ୍କୃତିକି ବହୁତ ଆଗକୁ ଗଲାଣି ଆମ ଓଡ଼ିଶାର କଳା ସଂସ୍କୃତି ଏଇ ନୃତ୍ୟ ଦ୍ୱାରା ତ ସେଥିପାଇଁ ନୃତ୍ୟ କଲେ ଏସବୁ ଲାଭ ମିଳିଥାଏ